ମୁଁ ଥରେ ମୋର ସାଙ୍ଗମାନଙ୍କ ସହିତ ଗୋଟିଏ ଜାଗାକୁ ବୁଲିବାକୁ ଯାଇଥିଲି ସେଠାରେ ଅନେକ ଗଛ ପାହାଡ଼ ରହିଥିଲା ସେହି ଜାଗାଟା ବହୁତ ସୁନ୍ଦର ମଧ୍ୟ ଥିଲା ମୋତେ ବହୁତ ଭଲ ଲାଗିଲା ସେହି ଜାଗାଟା ସେଠାରେ ମୁଁ ଗୋଟିଏ ପାହାଡ଼ ଫଟୋ ଉଠାଇଥିଲି ସମସ୍ତେ କହିଲେ ବହୁତ ସୁନ୍ଦର ହୋଇଛି ସମସ୍ତଙ୍କୁ ବହୁତ ସୁନ୍ଦର ମଧ୍ୟ ଲାଗିଲା